ମୁଁ ମଧ୍ୟ ଫଟୋ ଉଠାଇବାକୁ ବହୁତ ପସନ୍ଦ କରେ କାରଣ ଫ ମାନେ କୌଣସି ନୂଆ ଜାଗାକୁ ଯିବା କି ବୁଲିତେ ଯିବା କି ମନ୍ଦିର ସ୍ଥାନ କୁ ଯିବା ବା କୌଣସି ସମ୍ପର୍କ ରେ ଜାଣିବା ପାଇଁ ଆମେ ଫଟୋ ଉଠାଉ ସେଇ ଫଟୋ କୁ ଉଠାଉ ୱାଟସପରେ ଷ୍ଟାଟସ ଦଉ ମାନେ ଇନଷ୍ଟାରେ ଷ୍ଟୋରି ଦଉ କିମ୍ବା ପୋଷ୍ଟ କରୁ କାରଣ ଆ ସେ ସବୁ ଦବା ମାତ୍ରେ ସମସ୍ତେ ଜାଣିବେ କି ଯେ ଇଏ ଏଇଟିକି ଯାଇଛି ଏଇ ବିଷୟରେ ଜାଣିଛି ଏଁ ଏ ସେ ଏ ଦିନ ଏ ଦିନ ଯାଇଥିଲେ ସେ ଦିନ ଯାଇଥିଲେ ସେ ଏବେ ଆସିଲେ ସେ ସଂପର୍କ ରେ ତାଙ୍କରି ବି କିଛି ଜ୍ଞାନ ପାଇପାରିବେ ମୁଖ୍ୟତଃ ଫଟୋ ଉଠାଇବା ସମସ୍ତଙ୍କ ପାଇଁ ଗୋଟେ ଫ୍ୟାସନ ହେଇଗଲାଣି ଫଟୋ ଉଠାଇବା ଦ୍ଵାରା ସମସ୍ତେ କହିବେ କେତେ ସୁନ୍ଦର ଦେଖା ଯାଉଛି ଫଟୋ କେର ଯାଇଥିଲ କାହିଁକି ଯାଇଥିଲ କାହା ସାଙ୍ଗରେ ଯାଇଥିଲ ସମସ୍ତେ ପଚାରନ୍ତି ଫଟୋ ଉଠାଇବା ତାକୁ ଇନଷ୍ଟାରେ ରିଲ୍ସ କରିବା ଏରା ତ କମନ କଥା ହେଇଗଲାଣି ଫାଷ୍ଟ ତ ଇନଷ୍ଟାରେ ରିଲ୍ସ କରିବା ରିଲ୍ସ କଲେ ଗୋଟେ ଜାଗାକୁ ଗୋଟେ ମନ୍ଦିର ସ୍ଥାନ ବା ପୁରୀ ଯାଇଛେ ପୁରୀ ଯି ଗଲେ ସମୁଦ୍ରରେ ଗାଧେଇଲା ବେଳେ ରିଲ୍ସ କରିବା ତାକୁ ଇନଷ୍ଟାରେ ପୋଷ୍ଟ କରିବା କାରଣ ସମସ୍ତେ ଜାଣିବେ ଯେ ଏମାନେ ବୁଲିତେ ଯାଇଛନ୍ତି କାରଣ କେଉଁ କେଉଁ ଜାଗାରେ ମାନେ ଫଟୋ ପୋଷ୍ଟ କରିହେବ ଯଦି କୌଣସି ଗୋଟେ ଦୁର୍ଘ ଗୋଟେ ସ୍ଥାନରେ ଦୁର୍ଘଟଣା ଘଟେ ତାହାକୁ ମଧ୍ୟ ଫଟୋ ଉଠାଇକି କି ଭିଡ଼ିଓ କ କରିକି ହେଟାକୁ ପୋଷ୍ଟ କରି ହେବ କାରଣ ଯ ଦ୍ଵାରା ସେହି ଭିଡ଼ିଓଟି କୁ ଲୋକମାନେ ଦେଖିବା ଦ୍ଵାରା କାହାର ନିଜ ଲୋକ ହୋଇଥିବ ସେ ସେମାନେ ଜାଣିକରି ସେହି ସ୍ଥାନରେ ଆସି ପହଞ୍ଚି ପାରିବେ ଯାହା ଫଳରେ କିଛିଟା ଅସୁବିଧାରେ ଆଉ ସମ୍ମୁଖୀନ ହେବାକୁ ପଡ଼ିନଥାଏ କୌଣସି ସମସ୍ୟା ସମାଧାନର ସୁବିଧା ହୋଇଯାଇଥାଏ ଏ ସେଥିପାଇଁ ସୋସିଆଲ ମିଡ଼ିଆରେ ଫଟୋ ଉଠାଇକି ପୋଷ୍ଟ କରିବା ଗୋଟେ ଭଲ କାମ ବୋଲି କୁହାଯାଉଛି